ଆମ ଦେଶ ହେଉଛି ଭାରତ ଭାରତରେ ଡ଼ାକ୍ତର ସଂଖ୍ୟା ଅଧିକ ଥିଲେ ମଧ୍ୟ ଏଠାରେ ସ୍ୱାସ୍ଥ୍ୟ ସେବା ଅନ୍ୟ ଦେଶ ତୁଳନାରେ ଅତ୍ୟନ୍ତ ଖରାପ ଏଠାରେ ଡ଼ାକ୍ତରଖାନା ବି ଅଧିକ ପରିମାଣରେ ନାହିଁ ଡ଼ାକ୍ତରଖାନା ଥିଲେ ମଧ୍ୟ ଏଠାରେ ବଡ଼ ବଡ଼ ମେସିନ୍ ଯେପରି ବଡ଼ ବଡ଼ ମେସିନ୍ ମଧ୍ୟ ନାହିଁ ଏବଂ ଅପରେସନ୍ ପାଇ ସେଭଳି କୌଣସି ସୁବିଧା ମଧ୍ୟ ନାହିଁ ଏଣୁ ଆମ ଦେଶରେ ଅନେକ ଲୋକ ଏଥିପାଇଁ ମୃତ୍ୟୁବରଣ ମଧ୍ୟ କରୁଛନ୍ତି ଡ଼ାକ୍ଟରଖାନା ତ ଅଧିକ ଥିଲେ ମଧ୍ୟ ଏଠାରେ ଡ଼ାକ୍ଟର ସଂଖ୍ୟା ବି ବହୁତ କମ୍ ଏବଂ କ୍ଲିନିକ୍ ମଧ୍ୟ ନାହିଁ ଆମ ଆମ ଘର ହେଉଛି ମାଲକାନଗିରି ମାତ ମାଲକଗିରି ଚିତ୍ରଗଣ୍ଡା ଏରିଆରେ ସେଠାରେ ତ ପୁରା ଚିତ୍ରଗଣ୍ଡା ଏରିଆରେ ଗୋଟିଏ ମାତ୍ର ଡ଼କ୍ଟରଖାନା ଅଛି ସେ ମାତ୍ର ସେଠାରେ ଅପରେସନ୍ ମଧ୍ୟ ହେଉନାହିଁ କାରଣ ସେଥିରେ ଡ଼କ୍ଟର୍ ନାହିଁ ଆ ଏବଂ ଆଖ ପାାଖରେ ଭଲ କ୍ଲିନିକ୍ ମଧ୍ୟ ନାହିଁ ଯେ ସେଠାରେ ଯାଇକିନା ଆମେ ଡ଼କ୍ଟର୍ ଦେଖେଇ ପାରିବୁ ଏବଂ ମାଲକାନଗିରିରେ ଗୋଟିଏ ବଡ଼ ମେଡ଼ିକାଲ୍ ଅଛି ସେଠାରେ ଗାଡ଼ିରେ ଯାଇ ଯାଇ ମାଲକାନଗିରି ପୁରାରେ ସେ ମାଲକାନଗିରି ପୁରା ଏରିଆରେ ଗୋଟଏ ବଡ଼ ଡ଼କ୍ଟରଖାନା ଅଛି ସେଠାରେ ମାଲକାନଗିରି ମାଲକାନାଗିରି ବଡ଼ ମେଡ଼ିକାଲ୍ ଥିଲେ ମଧ୍ୟ ସେଠାରେ ବଡ଼ ମଡ଼ ମେସିନ୍ ନାହିଁ ଏବଂ ସେଠାରେ ପରିଛନ୍ ପରିଷ୍କାର ପନିଚ୍ଛନ୍ନତା ମଧ୍ୟ ନାହିଁ ସେଠାରେ ଗଲେ ଚିତ୍ରକଣ୍ଡାରୁ ସେଇଠାରେ ଯିବାକୁ ଗୋଟିଏ ଘଣ୍ଟା ଦେଢ଼ ଘଣ୍ଟା ସମୟ ଲାଗୁଛି ସେଠି ଯାଇକିନା ଗୋଟେ ପେସେଣ୍ଟକୁ ନେଇକିନା ସେଠି ଯାଇକିନା ସେ ବଡ଼ ବଡ଼ ଲାଇନ୍ ଅଛି ସେଠି ଲାଇନ୍ଟା ଛିଡ଼ା ହେବାକୁ ପଡ଼ୁଛି ସେଠାରେ ଭଲ ଉନ୍ନତି ନାହିଁ ଏଣୁ ଆପଣଙ୍କୁ ବିନୀତ ଅନୁରୋଧ କରେ ଯେ ଆପଣ ଏହା ବିରୁଦ୍ଧରେ କିଛି କାର୍ଯ୍ୟ ଅନୁଷ୍ଠାନ କରନ୍ତୁ